ପ୍ରଥମରେ ଓଡ଼ିଆ ଆମର ମାତୃଭାଷା ହୋଇଥିବାରୁ ଓଡ଼ିଆ ଭାଷାଟା ବହୁତ ସୁନ୍ଦର ଲାଗେ ଓଡ଼ିଆ ଭାଷାରେ ବହୁତ ଅଳଙ୍କାର ବହୁତ ଶବ୍ଦ ଅଛି ଯେଉଁ ଶବ୍ଦର ଗୋଟିଏ ଗୋଟିଏ ଶବ୍ଦର ଅର୍ଥ ଅନେକ ଅନେକ ହୋଇଥାଏ ଯେଭଳି ଗୋପବନ୍ଧୁ ଦାସ ଲେଖିଛନ୍ତି ଭ୍ରମର ଭ୍ରମରେ ଭ୍ରମରେ ଭ୍ରମନ୍ତି ଭ୍ରମର ଏହି ଗୋଟିଏ ଶବ୍ଦ ଏହି ଗୋଟିଏ ଶବ୍ଦର ଚାରି ପ୍ରକାର ଅର୍ଥ ଅଛି ଏବଂ ଆମର ଏହି ଓଡ଼ିଆ ଭାଷାରେ ବହୁତ ରୂଢ଼ି ବାକ୍ୟ ଅଛି ଖଣ୍ଡ ବାକ୍ୟ ଯାହାକୁ କହୁଛନ୍ତି ତା'ଭିତରେ ଅଛି ଗାଁ କନିଆ ସିଙ୍ଗାଣି ନାକି ନ ଦେଖିଲା ଲୁହ ଓଉ ଛ ଫଡ଼ା ଆକାଶ କଇଁଆ ଚିଲିକା ମାଛ ଗୋଦରି ଲୋ ନିଜ ଗୋଡ଼କୁ ଅନା ଏବଂ ୟା ଭିତରେ ମୋର ଆଉ ଗୋଟିଏ ପ୍ରିୟ ଖଣ୍ଡ ବାକ୍ୟ ଅଛି ପେଟ ପୋଷ ନାହିଁ ଦୋଷ ଏହାଦ୍ୱାରା ଆମେ କର୍ମ କରିଯିବା କୌଣସି କର୍ମ ଛୋଟ ନୁହେଁ ବଡ଼ ନୁହେଁ ନିଜ କର୍ମ କଲେ ପେଟ ପୋଷିବା ଦରକାର କୌଣସି କର୍ମକୁ ଛୋଟ ଭାବିବା ନାହିଁ କି କୌଣସି କର୍ମକୁ ବଡ଼ ଭାବିବା ନାହିଁ କର୍ମ କରିବା ନିହାତି ଦରକାର